ମୁଁ ଆଣିଲା ବେଳେ ଦୋକାନୀ କହିଲା ସେଇଟା ଭଲ ସେଟ୍ ବୋଲିକି ଦେଖିଲା ବେଳକୁ ଏଇଠି ନେଇକି ଆସିଲି କିଛିଦିନ ପରେ ଚାମଚ ଗୁଡ଼ାକ ଖରାପ ହୋଇଗଲା ଟିଣ ସେଗୁଡ଼ାକ ଷ୍ଟିଲ୍ ନୁହେଁ ଟିଣ ଜଙ୍କ୍ ଲାଗିଗଲା କିଛି ଚାମଚ ବି ଭାଙ୍ଗି ଗଲା ପିଲାମାନେ ଖାଇଲା ବେଳେ ପାଟି କଟି ଖରାପ ଘା ହେଇଯାଏ ତେଣୁ ସେ ଚାମଚ ଗୁଡ଼ାକ ମୋର ବହୁତ ଖରାପ ପଡ଼ିଲା